ହଁ କିଏ କହୁଛନ୍ତି ହଁ ଆମର ଏଇଠି ବଡ଼ା ସିଙ୍ଗଡ଼ା ମିଳୁଛି ନା ନା ବରା ସିଙ୍ଗଡ଼ା ଏଇ କଚୁଡ଼ି ଆଳୁଚପ୍ ଏଇଟା ସବୁ ବିକ୍ରି କରୁ ଆମର ଗୋଟା ପନ୍ଦର ଟଙ୍କା ହିସାବରେ ଅଛି ବିରି ବା ବଟା ହେଉଛି ଠିକ୍ ଅଛି ଆମର ତ ବେସନ ବେସନ ପୋଡ଼ା ତେଲ ନୁହଁ ଭଲ ତେଲ ହଁ ଆଉ ଆଜିକାଲି ତ ମହଙ୍ଗା ରେଟ୍ ହେଲାଣି ସବୁ ଜିନିଷର ଆଉ ଆମେ କେମିତି ଶସ୍ତାରେ ଦେଇପାରିବୁ କହୁନାହାନ୍ତି ଆଚ୍ଛା ଆପଣ ଥରେ ଚାଖନ୍ତୁ ଏଇଠୁ ମୁଁ ଦେଉଛି ଯାହା ତାହା ନେଇକି ଖାଇକି ଦେଖନ୍ତୁ ନେଲା ପରେ ସେଇଠିର ଜିନିଷ ଖାଇଛନ୍ତି ଆଉ ଏଇଠିର ଜିନିଷ ଖାଇକି ଦେଖିବେ କହିବେ କ'ଣଟା ଭଲ ଲାଗୁଛି କେଉଁଟା କେମିତି ଲାଗୁଛି ତ ଆଜିକାଲି ତ ସବୁ ଭେଜାଲ୍ରେ ବି କରିଦେଉଛନ୍ତି ହଁ ଆଉ ସୁରଟ ସୁରଟର ରେଟ୍ ବା ସେ ଜାଗା ନେଇକି ଅଲଗା ଆଉ ଏଇଠି ଏଇ ଜାଗା ନେଇକି ଅଲଗା ହଁ ସେଇଠି ହଉ ଆସନ୍ତୁ ହେଲେ ଆଉ ମୁଁ ତିଆରି କରିକି ରଖଛିି ଆସନ୍ତୁ ହେଁ ଆଚ୍ଛା ହଁ

ସେଇଠି ଦେଖିବା ହଉ ହଉ ରଖୁଛି ହେଁ